ହଁ ଯେବେ ପରିବହନ ସୁବିଧା ହେତେ ଭଲ ନାହିଁ ଆଉ ଏଇଠୁ ମେଡ଼ିକାଲ ଆମର ଦୂର ଆଉ ସେଥିପାଇଁ କିଛି ଲୋକ ଯେହେତୁ ପରିବହନ ସୁବିଧା ନାହିଁ କିଛି ଲୋକ ଯାଆନ୍ତି ବସ୍ ରେ କିଛି ଲୋକ ଯାହାର ଗାଡ଼ି ଅଛି ସାଇକେଲ ଅଛି ସେମାନେ ଯାଆନ୍ତି ଆଉ କିଛି ବୃଦ୍ଧ ଲୋକ ବି ମେଡ଼ିକାଲ ନ ଯାଇ ଚାଲି ଯାଆନ୍ତି ଆଉ ଆମର ଏଇଠୁ ମେଡ଼ିକାଲ ଯିବା ପାଇଁ ମେଡ଼ିକାଲ କୁ ଯିବା ପାଇଁ ଦେଢ଼ ରୁ ଦୁଇ ଘଣ୍ଟା ସମୟ ଲାଗେ ଆଉ ଲୋକ ମାନେ ବହୁତ ଅସୁବିଧାର ସମ୍ମୁଖୀନ ବି ହୁଅନ୍ତି